ପୁସ୍ତକ ଆଉ ବିଜ୍ଞାନ ଏ ଦୁଇଟା ମଧ୍ୟରେ ପୁସ୍ତକ ପଢ଼ିବା ପରେ ପିଲାମାନଙ୍କର ବହୁତ ଉତ୍ସାହ ମନୋଭାବ ଆସେ ଯେ ମୁଁ କେମିତି ଆଗକୁ ଯାଇ ନିଜେ ଗୋଟେ ବିଜ୍ଞାନ ପଦ୍ଧତିରେ ମାନେ ମେସିନାରୀ କାମ କରି ଆଗକୁ ବଢ଼ି ଅନ୍ୟାନ୍ୟ ମାନେ ମେସିନ୍ ପତ୍ର କି ରକମ ଭାବେ ଚାଲୁ କରାଯାଏ କେଉଁ କେଉଁ ହବ କ'ଣ କରିବାକୁ ହବ ସେଗୁଡ଼ିକ ସେମାନେ ପଢ଼ି ବହି ଦ୍ୱାରା ପଢ଼ିକିରି ସେ ମାନେ ଅଭିଜ୍ଞତା ଜ୍ଞାପନ କରନ୍ତି ତେଣୁ ସେମାନଙ୍କର ମନବୃତ୍ତି ଯେ ମୁଁ ଭବିଷ୍ୟତରେ ମୁଁ ଏ ଜିନିଷ ଗୁଡ଼ାକ ପଢ଼ିଲେ ଭବିଷ୍ୟତରେ ହଏ ମୁଁ ଗୋଟେ ବୈଜ୍ଞାନିକ ହେଇପାରିବି କି ନା ସେଇ ପାଇଁ ଅନେକ ପିଲା ଅଛନ୍ତି ଯେ ବୈଜ୍ଞାନିକ ପାଇଁ ଚେଷ୍ଟା କରନ୍ତି ଏବଂ ମନୋଭାବ ବୃତ୍ତିକୁ ଦେଇ ପାଠ ପଢ଼ନ୍ତି ଆଉ ସେମାନଙ୍କ ପାଠ ପଢ଼ିବା ଭିତରେ ସେମାନଙ୍କର ବି ଭଲ ଭଲ ବୈଜ୍ଞାନିକ ଇଏରେ ଷ୍ଟ୍ରାଟେଜିରେ ଯେଉଁମାନେ ଅଛନ୍ତି ସେଇମାନଙ୍କ ଦ୍ୱାରା ସେମାନେ ପରିଚାଳିତ ହୋଇ କିଛି ଆଗକୁ ଯିବା ପାଇଁ ଚେଷ୍ଟା ବି କରୁଛନ୍ତି ସେଇ ଚେଷ୍ଟା ହେତୁରୁ ସେମାନେ ସବୁ ସମୟରେ ବହି ହାତ ବହି ଖଣ୍ଡିକ ହାତରେ ଧରି ପଢ଼ି ସେମାନଙ୍କର ମନବୃତ୍ତିକୁ ସେ ବହି ଧିଅରେ ଲଗାଇ ପାଠ ପଢ଼ି କେଉଁ ଯନ୍ତ୍ରପାତି କେଉଁଥିରେ ଲାଗୁଛି କେଉଁ ଜିନିଷ କେଉଁଥିରେ ଲାଗୁଛି କେଉଁଥିରେ କ'ଣ କରାଯାଉଛି କେମିତି ବୈଜ୍ଞାନିକ ଆମେ ହବୁ ସେ ବିଷୟରେ ସେମାନେ ଅନୁଧ୍ୟାନ କରି ଆଗକୁ ଆଗକୁ ବଢ଼ିବାକୁ ଚେଷ୍ଟା କର କରୁଛନ୍ତି କିନ୍ତୁ ସେମାନଙ୍କର ମନ ଏତେ ଉତ୍ସାହ ଯେ ଯେ କେମିତି ମୁଁ ଭଲ ପଢ଼ିକି ବିଜ୍ଞାନ ବିଷୟରେ ମୋର ଅଭିଜ୍ଞତା ହବ ଭଲ ପାଠ ପଢ଼ିପାରିବି ଏଇ ବିଜ୍ଞାନ ଗୁଡ଼ିକ ମୋର ମନ ମଧ୍ୟରେ ମାନେ ହୃଦୟର ମଧ୍ୟରେ ରଖି ମୁଁ ଆଗକୁ ବୈଜ୍ଞାନିକ କାମରେ କିମ୍ବା କୌଣସି ଗୋଟେ ବୈଜ୍ଞାନିକ ହେଇପାରିବି ସେଇ ଦୃଷ୍ଟିରୁ ସେମାନେ ଅନେକ ବି ଉତ୍ସାହ ପ୍ରକାଶ କରନ୍ତି ଏବଂ ଉତ୍ସାହ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବି ସେମାନେ ସେମାନଙ୍କର ମନକୁ ତା ଧିଅରେ ସମର୍ପିତ କରିଦିଅନ୍ତି ଯାହାଦ୍ୱାରା କି ଭବିଷ୍ୟତରେ ସେମାନେ କେମିତି ମାନେ ଗୋଟେ ଭଲ ବୈଜ୍ଞାନିକ ହେଇପାରିବି ବାପା ମାଆ ଯେଉଁମାନେ ସେମାନେ ବି ଚାହାଁନ୍ତି ଯେ ମୋ ପିଲା କେମିତି ଆଗକୁ ଯାଉ ଯେତେ ପଇସା ଖର୍ଚ୍ଚ ହଉ ଆମେ ଖର୍ଚ୍ଚ କରିବୁ ମୋ ପୁଅ ଭଲ ପାଠ ପଢ଼ି ଭଲ ଗୋଟେ ଚାକିରି ପାଉ କିମ୍ବା ବୈଜ୍ଞାନିକ ହଉ ହେଲେ ମୋର ନାଁ ପଡ଼ିବ ବାପାମାନଙ୍କର ଏତିକିଟା ମନବୃତ୍ତି ଅଛି ଯେ ମୋ ପୁଅ ପାଠ ପଢ଼ି ଗୋଟେ ଭଲ ଜ୍ଞାନ ଅର୍ଜନ କଲେ ଭବିଷ୍ୟତରେ ମୋର ନାଁ ରହିବ ଏଣୁ ସେମାନେ ସବୁ ସମୟରେ ମନବୃତ୍ତି ଦେଇ ପାଠ ପଢ଼ି ବିଜ୍ଞାନ ଉପରେ ଧ୍ୟାନ ଦେଇ ସେମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛନ୍ତି ଏବଂ କରିବେ ମୋର ଇଏ ଶହେ ଷାଠିଏ ହେଇଯାଇଛି ବେଶୀ ଆଗକୁ ବଢ଼ିଯାଉଛି ମୁଁ କାଟିନି ମୋର ଶହେ ଷାଠିଏ ହେଇଯାଇଛି ଯେ ତାକୁ କାଟି